ହ୍ୟାଲୋ ସାର୍ ବହୁତ୍ ଦିନ୍ ପରେ ଆସିଲେ ଜୟ ଜଗନ୍ନାଥ୍ ବହୁତ୍ ଦିନ୍ ପରେ ଆସିଲେ ଆଉ ହଁ କ'ଣ କାମ କହିଲ

ହଁ ହୁଁ ଓ ସେମିତିକି ହଁ ମୋର ଅଛି ଅ ହଁ ଠିକ୍ ଅଛି କେଉଁ ଯାଗେ ଯିବି ବୁଲିବା ପାଇଁ କେଉଁ ଯାଗା ଯିବି କଣଟା ନେଇ ଟିକେ କହନ୍ ହଁ ହଁ ସେମିତିକି ହଉ ଠିକ୍ ଅଛେ ଗୋଟେ ଆପଣ ହିରାକୁଦ୍ ଯିବେ ନା ସମ୍ବଲ୍ପୁର୍ ଫମଲ୍ପୁର୍ ସବୁ ବୁଲିକି ଆସିବେ ନାଇଁ

ସେମିତି ହେଲେ ଗୁଟେ କାମ୍ କରନ୍ ଆପଣ ପଲେଇଯାଅନ୍ ହିରାକୁଦ୍ ଯାଇକି ଆସନ୍ ବୁଲିକି କେତେଜଣ ଯିବେକି ଆପଣ ତିରିଶ୍ ଚାଲିଶ୍ ଜଣ ବୋଲେ ଗୋଟେ ବସ୍ ହେବ ହୁଁ ହୁଁ ତାହେଲେ ବସ୍ରେ ଏକା ଯିବେ ଆଉ ଦେଖ ଗାଡ଼ି ଭଡ଼ା ତ ଲାଗିଯିବ ସମ୍ବଲ୍ପୁର୍ ଯିବେ ହିରାକୁଦ୍ ଯିବେ ବୁଲିକି ଆସିବେ ତିରିଶ୍ ହଜାର୍ ଟଙ୍କାରେ ହେଇଯିବ ଆଉ ଦଶ୍ ହଜାର୍ ଟଙ୍କା ଏକ୍ସଟ୍ରା ଲାଗିବ ଯେନ୍ତା ରହିବା ଯାଗାକେ ଦିଆଯିବ ହଁ ସେଇଟା ଆମ ଥ୍ରୁରୁ ରହିଯିବ ସେଇଟା ହୁଁ ହଁ କଲାହାଣ୍ଡିରେ ବି ଅଛି ଯିବେ ଯଦି ବୁଲି ଆମର୍ ଫୁଲି ରାବଣ୍ ଧର ଅଛି ହଁ ହଁ ସେଇଟା ସେଇଟା ହଁ ସେଇଟା ଯିବେ ହୁଁ ହୁଁ ଯାଇକି ବୁଲିକି ଆସିବେ ସେଇଟା ଆଉ ହଁ ଠିକ୍ ଅଛି

ହଁ ଯିବେ ଦୁଇଜଣ ଲୋକ ଯିବେ ନା ମୁଁ ନିଜେ ଯାଇନି ହଁ ଠିକ୍ ଅଛି ଠିକ୍ ଅଛି ମୋର୍ ସେ କାର୍ଟା ରଖିଛି ନିୟନ୍ ଆପଣ ଫୋନ୍ କରିବେ ଆଉ ହଁ ଠିକ୍ ଅଛି ସାର୍ ଆସନ୍